ମୁଁ ଆମ୍ବ ଗଛ ପିଜୁଳି ଗଛ ଷ୍ଟ୍ରବେରି ଗଛ ଲଗାଇବାରେ ବହୁତ ପସନ୍ଦ କରେ ଏବଂ ଫୁଲରେ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ଗୋଲାପ ଫୁଲ ଫୁଲ ମୁଁ ବହୁତ ପସନ୍ଦ କରେ ମୋ ଚାଷ କରିବାରେ ଏବଂ ପନିପରିବାରେ ମୁଁ ଟମାଟୋ ଚାଷ କରେ କୋବି ବିନ୍ସ ସାରୁ ଲାଉ ଜହ୍ନି ଏମତି ବହୁତ କିଛି ଅଛି ମୁଁ ପସନ୍ଦ କରେ ଆମ ଚାଷ କରିବାରେ ଟମାଟୋ ଚାଷରେ ଆଜିକାଲି ବହୁତ ପଇସା ଇନ୍କମ୍ ହେଉଛି ଟମାଟୋ ଚାଷରେ ଏବଂ ଲାଉ ଚାଷ କଲେ ମଧ୍ୟ ଦୁଇ ପଇସା କମାଇପାରୁଛୁ ଆଜିକାଲି ଦୁନିଆରେ ଚାଷ କରିକି ମୋତେ ତ ବହୁତ ପ୍ରଫିଟ୍ ହୁଏ ମୁଁ ଟମାଟୋ ଚାଷରେ ମୋତେ ବେଶୀ ପ୍ରଫିଟ୍ ହୁଏ କୋବି ଆଜିକାଲି ମାର୍କେଟରେ କୋବି ମଧ୍ୟ ବହୁତ ମିଳୁଛି ତେଣୁ କୋବି ଚାଷରେ ବି ବହୁତ ଉନ୍ନତି କଲାଣି